ଆମେ ଏବେ ବଜାରକୁ ଯାଇଥିଲୁ ଏବଂ ଆମର ଘର ପାଇଁ ଗୋଟିଏ ଡାଇନିଂ ଟେବୁଲର ଆବଶ୍ୟକ ଥିଲା ଯେଉଁଟାକି ଆମେ ଶୋ ରୁମରେ ନୀଲକମଲର ଡାଇନିଂଟା ଦେଖିଲୁ ଏବଂ ତାକୁ ଆମେ ବି ବାଛିଥିଲୁ ଯେଉଁଟାକି ଆମର ଚାହିଦା ବା ଆମର ଦର ସହିତ ନିଲ ଦୋକାନ ଏ ଶୋ ରୁମର ବି ଦର ସହିତ ଖାପ ଖୁଆଇଲା ଏବଂ ତାକୁ ଆମେ କିଣିକି ଘରକୁ ନେଇକି ଆସିଥିଲୁ